ଆମର ଗାଁ ପାଖରେ ଗୋଟିଏ ହିଁ କଲେଜ ଅଛି ସେଠି ଆମେ ଆର୍ଟସ ସାଇନ୍ସ କମର୍ସ ଓ ଆଦି ପଢ଼ିଥାଉ ଆର୍ଟସରେ ଆମର ହିଷ୍ଟ୍ରି ପଲିଟି ସାଇନ୍ସ ଏଜୁକେସନ୍ ଓଡ଼ିଆ ଏମ ଆଇ ଏଲ ରହିଥାଏ ଓ ସାଇନ୍ସରେ ଇଂଲିଶ ମ୍ୟାଥ ଓ ଆଦି ରହିଥାଏ ଆମ ଆମେ ଅ ଅଧିକାଂଶ ପିଲା ଆର୍ଟସ ନେଇଥାନ୍ତି ଓ ବହୁତ ଭଲ ଭଲ ପିଲା ହିଁ ସା ସାଇନ୍ସ ନେଇଥାନ୍ତି ଓ ଆମ ଆମକୁ ଯେତେବେଳେ ଆମେ ପ୍ଲସ୍ ଥ୍ରୀ ମଧ୍ୟ ଆମର ଏଠାରେ ହୋଇଯାଏ ପ୍ଲସ ଟୁ ମଧ୍ୟ ଆମ ଆମର ଏ ଜାଗାରେ ହୋଇଯାଏ କିନ୍ତୁ ଆମେ ଯେତେବେଳେ ବିଡି ପିଜି ଆଦି କରିଥାଉ ତାହେଲେ ଆମର ଏତିକି ବରହମ୍ପୁର୍ କଟକ ଆଦି ଆମକୁ ଯିବାକୁ ପଡ଼ିଥାଏ ଏଥିପାଇଁ ଆମେ ସେଥିପାଇଁ ଆମେ ବରହମ୍ପୁର୍ କଟକ ଯାଇ ସେଠି ଆମେ ବିଡି ପିଜି ଆଦି ଆମେ ସେଠାରେ ସେ ସେଠାରେ କରି ଆମେ ଚାକିରି କରିଥାଉ ନହେଲେ ଆମେ ଆମ ଗାଁରେ ଥିଲା ଆମେ ଆମର ଜାଗାରେ ଆମ ଜାଗାରେ ହିଁ ଆମର ସ୍କୁଲ କଲେଜ ସବୁ ରହିଥାଏ ଆମର କଲେଜରେ ଆର୍ଟସ ସାଇନ୍ସ କମର୍ସ ଆଦି ରହିଛି ଓ ଆର୍ଟସରେ ହିଷ୍ଟ୍ରି ପଲିଟି ସାଇନ୍ସ ଏଜୁକେସନ୍ ଓଡ଼ିଆ ରହିଛି ଓ ଓ ସାଇନ୍ସରେ ଇଂଲିଶ ଏମ ଆଇ ଏଲ ଓ ହିଷ୍ଟ୍ରି ଆଦି ରହିଛି ଓ ହିଷ୍ଟ୍ରି ଅନର୍ସ ମଧ୍ୟ ରହିଛି ଓ ଆମେ ଯେତେବେଳେ ବାହାରକୁ ଆମର ଏ ଜାଗାରେ କଲେଜ ବିଡ଼ି ପିଜି ପାଇଁ ଆମ ଜାଗାରେ କଲେଜ ନୁହେଁ ଏମତିକି ବାହାର କଟକ ବରହମ୍ପୁର୍ ଯିବାକୁ ପଡ଼ିଥାଏ